ଲୋକମାନଙ୍କ ପ୍ରିୟ ପ୍ରିୟର ହେଉଛି ଚା' ମୁଁ ଚା ପ୍ରସ୍ତୁତ କରିଥିଲି ସେ ଚା ପ୍ରସ୍ତୁତ କରିବାର ରେସିପି ହେଉଛି ପ୍ରଥମେ କ୍ଷୀରକୁ ଗରମ କରିବା କ୍ଷୀରକୁ ଫୁଟେଇବା ଫୁଟେଇକିନା ତା'ରି ଟିକେ ଅଦା ଗୋଲ୍ମରିଚ ଗୁଜୁରାତି ଗୁଜୁରାତି ମସଲା ଯୁକ୍ତ ଛେଚିକି ସେରା ସବୁ ପକେଇ ସେରା ସବୁ ପ୍ରସ୍ତୁତ କରିବା ସେଇଟାକୁ ଆମେ ଫୁଟିବାକୁ ଫୁଟିବାକୁ ଦେବା ଯାହାଦ୍ୱାରା ସେ ଫୁଟି ଫୁଟି ସାରିଲା ପରେ ଫୁଟି ସାରିଲା ପରେ ଆମେ ଚା ପତି ଚା ପତି ଆଉ ଚିନିକୁ ବ୍ୟବହାର କରିବା ବ୍ୟବହାର କରିବା ଦ୍ୱାରା ସେ ଫୁଟିକିନା ଚା ପ୍ରସ୍ତୁତ ହୋଇପାରିବ ଓ ଆଉ ଗୋଟେ ରେସିପି ହେଉଛି ଚିକେନ୍ ତରକାରୀ ପ୍ରଥମେ ଚିକେନ୍କୁ ପ୍ରଥମେ ତେଲ ପିଆଜକୁ ଭାଜିବା ତେଲ ପିଆଜ ଭାଜିବା ଦ୍ୱାରା ତା'ର ଟିକେ ଗୁଜୁରାତି ଗୁଜୁରାତି ସବୁ ଦେଇକିନା ମସଲା ଚିକେନ୍ ଚିକେନ୍ ଆଳୁ ଦେବା ତା'ପରେ ଟମାଟୋ ସ୍ୱାଦ ଅନୁସାରେ ଲୁଣ ଇତ୍ୟାଦି ଆମେ ବ୍ୟବହାର କରିବା ଯାହାଦ୍ୱାରା ଆମର ଚିକେନ୍ ତରକାରୀ ପ୍ରସ୍ତୁତ ହୋଇଯିବ